ହଁ ମୁଁ ପାଞ୍ଚଟି ଜିଲ୍ଲାର ନାମ କହିପାରିବି ପ୍ରଥମଟି ହେଉଛି ସମ୍ବଲପୁର ଦ୍ୱିତୀୟଟି ହେଉଛି ଯାଜପୁର ତୃତୀୟଟି ହେଉଛି ଭଦ୍ରକ ଚତୁର୍ଥଟି ହେଉଛି ବାଲେଶ୍ୱର ପଞ୍ଚମଟି ହେଉଛି ଟିଟିଲାଗଡ଼